ସ୍ଵିଗିରେ ଯେତ୍କି ମୁଇଁ ଅର୍ଡ଼ର କରିଛେ ସେଟା ବହୁତ ଜଲ୍ଦି ପହଞ୍ଚିସି ଆଉ ଭଲ ବି ଦେସନ୍ ମୁଇଁ ଏବେ ଦିନେ ଅର୍ଡ଼ର କରିଥିଲି ପର ଅପରଦିନ ସେମାନେ ମୁଇଁ ବାର କୁଡ଼ିଏରେ ଫୋନ୍ କରିଥିଲି ସେମାନେ ମୋତେ ବାର ପଇଁଚାଳିଶରେ ବି ପହଞ୍ଚାଇ ଦେଇଥିଲେ ଘର୍କେ ଆଉ ତାର ମୁଇଁ ପଇସା ପାଇଁ ଫୋନ୍ ମାନେ ସେମାନେ ଅର୍ଡ଼ର ଦେଇ ସାରିଥିଲେ ଫେର୍ ମୁଇଁ ପାଞ୍ଚ ମିନିଟ୍ ପରେ ଫେର ଫୋନ୍ କରି କରି ସେଟାକୁ କହିଲି ମୋତେ ସେଥିରେ ଆଉ ବି ଆଡ଼ କରବାର୍ ଅଛି ବୋଇଲି ସେମାନେ ହେନ୍ତା କିଛି ନାଇଁ କରି ଆଉ ସ୍ୱିଗିରେ ଆଡ଼ କରି କରି ଦେଲେ ମୋତେ ମୁଇଁ ଚିକେନ୍ ହାଇଦ୍ରାବାଦୀ ଅର୍ଡ଼ର କରିଥିଲି ଆଉ ସେଥିରେ କିଛି ନାଇଁ କରିଥିଲି ତ ମୁଁ ଫିର ତେରୁ ଫୋନ୍ କରିଥିଲି ଆଉ ଫେର୍ ନାନ୍ ଅର୍ଡ଼ର କଲି ଆଉ ସେଥିରେ ଯେନ୍ ଆମର ମଷ୍ଟାର୍ଡ଼ ଚଟ୍ନି ବି ଆଡ଼୍ କରବାର୍ ଲାଗି କହିଥିଲି ଆଉ ଆଡ଼ କଲେ ଆଉ ସେମାନେ କହିଲେ ପଚିଶ ମିନିଟ୍ ଟାଇମ୍ ନେଲେ ସେଟାକେ ବହୁତ ଭଲ ହିଁ ଆଡ଼ ଆମ ଯେହେତୁ ଆମକୁ ଯଦି ହେତେ ଜଲ୍ଦି ହେତେ ଜଲ୍ଦି ଆମର ଘର୍କେ ଆନିକରି ପହଞ୍ଚେଇ ପାରୁଛନ୍ ସ୍ଵିଗିରେ ବୋଲେ ଭଲ ଏ କାହିଁ ଯିବାର୍କେ ନାଇଁ ପଡ଼ବାର ଆଉ ଯେନ୍ ପେଟ୍ରୋଲିଙ୍ଗ ଖର୍ଚ୍ଚା ଯେନ୍ତା ହଉଥିଲା ସେଟା ବଞ୍ଚି ଯାଉଥିଲା ଆଉ ହଁ ଏତିକି ବାକି ଯେନ୍ତା ଚାଲବାର ଲାଗ୍ସି ସେଟା ନେଉଥିଲେ ସେ ଡେଲିଭେରି ଚାର୍ଜ ବାକି ଭଲ୍ ହିଁ ଭଲ୍ ଲାଗୁଛେ ଆଉ ଜଲ୍ଦି ପହଞ୍ଚେଇ ପାରୁଛନ୍